ବ୍ୟବସାୟ କ୍ଷେତ୍ରରେ ତ ସରକାର୍ ଆମକୁ ଆମର୍ ଅଞ୍ଚଲ୍ରେ ବହୁତ୍ କିଛି ସାହାଯ୍ୟ କରିଛନ୍ ବଡ଼ ଶିଳ୍ପର ସାହାଯ୍ୟ ନାଇଁ ହେନ୍ତା କିଛି ନାହିଁ ଲେକିନ୍ କ୍ଷୁଦ୍ର ଶିଳ୍ପର ସାହାଯ୍ୟ କରିଛନ୍ ଯେନ୍ଟା କି ଧୂପ୍ କାଠି ବନାଇବାରେ ସାହାଯ୍ୟ କରିଛନ୍ ଗରୀବ ଲୋକମାନେ ଧୂପ୍ କାଠି ବନାଇକରି ତାକର୍ ଗୁଜୁରାଣ ମେଣ୍ଟଉଛନ୍ ମୁଢ଼ି ମିଲ୍ କି ସାହାଯ୍ୟ କରିଛନ୍ ମୁଢ଼ି ମିଲ୍ କେ ବି ଆସିକରି ଗରୀବ ଲୋକମାନେ ତାକର୍ ବହୁତ୍ କିଛି ଲାଭ ପାଉଛନ୍ ମୁଢ଼ି ମିଲ୍ କରିକି ଖଲି ଦନା ବନାବାରେ ସାହାଯ୍ୟ ବି କରିଛନ୍ ଖଲି ଦାନା ବନାଇକିରି ବହୁତ୍ ଗରିବ ଲୋକମାନେ ବହୁତ୍ କିଛି ସାହାଯ୍ୟ ପାରୁ ପାଇ ପାରୁଛୁଁ ପଇସା ପତ୍ରର ବହୁତ୍ କିଛି ସାହାଯ୍ୟ ପାଇ ପାରୁଛନ୍ ସରକାର୍ ତରଫରୁ ଗରିବମାନକର୍ ଲୋନ୍ ର ବି ସୁବିଧା କରିଛନ୍ ଗରିବ ଲୋକମାନେ ଲୋନ୍ କରିକିରି ତାକର୍ ସୁବିଧା ଅସୁବିଧା ସବୁ କିଛି କରି ପାରୁଛନ୍ କିଛି ବ୍ୟବସାୟ କରିକିରି ନିଜର୍ ଗୁଜୁରାଣ ମେଣ୍ଟେଇ ପାରୁଛନ୍ ଆଉ କିଛି ଛେଲି ଚାଷ ଗାଈ ଚାଷ ମାଛ ଚାଷ କରିକିରି ବି ଯାହାର ଯେନ୍ ଯେ ଯାହା ହିସାବେ ଯେମ୍ତି କିଛି ଚାଷ ତାକର୍ ହିସାବରେ କରିକି ପର୍ଶନାଲ୍ ଚାଷ ସେ ତାକର୍ ଗୁଜୁରାଣ ମେଣ୍ଟେଇ ପାରୁଛନ୍